ମୁଁ ଦୁଇଦିନ ପୂର୍ବରୁ ବଗିଚା କାମ ଆରମ୍ଭ କଲି ପ୍ରଥମେ ବଗିଚାରୁ କିଛି ଛୋଟ ଛୋଟ ଚାରା ଗଛ ଗୁଡ଼ିକ ଆଣିଥିଲି ଫୁଲ ଗଛ ଗୁଡ଼ିକ ତାପରେ ମାଟିକୁ ଖୋଳିଥିଲି ମାଟି ଖୋଳି ସାରିଲା ପରେ ସେଥିରେ କିଛି ସମୟ ପାଣି ଦିଆ ହୋଇଥିଲା ପାଣି ଦିଆ ହୋଇସାରିବା ପରେ ପା ସେଥିରେ ଛୋଟ ଛୋଟ ଗଛଗୁଡ଼ିକ ଲଗାଇଥିଲେ ଓ ଗଛଗୁଡ଼ିକ ଲଗାଇ ସାରିଲା ପରେ ଆବଶ୍ୟକ ପରିମାଣରେ ପାଣି ଦିଆହୋଇଥିଲା ପାଣି ଦିଆ ହୋଇଥିବା ସମୟରେ ସବୁବେଳେ ପା ଆବଶ୍ୟକ ଅନୁସାରେ ପାଣି ଦିଆ ହଉଥିଲା ଏବଂ ଆବଶ୍ୟକ ପରିମାଣରେ ସାର ମଧ୍ୟ ପ୍ରୟୋଗ କରାଯାଇଥିଲା ଯଦ୍ୱାରା ଏବଂ ଛୋଟ ଛୋଟ ଗଛଗୁଡ଼ିକ ହେଇଥିବାରୁ ସୂର୍ଯ୍ୟ କିରଣରୁ ସେମାନଙ୍କୁ ବଞ୍ଚାଇବା ନିମନ୍ତେ ସେଗୁଡ଼ିକ ଛୋଟ ଛୋଟ ଦନା କରିକି ତା'ପରେ କଭର୍ କରି ଦିଆ ହୋଇଥିଲା ଏମିତି ଭାବେ ମୋ ବଗିଚା କାମଟି ଆରମ୍ଭ କରିଥିଲି ଓ ମୋର ଗଛଗୁଡ଼ିକ ମଧ୍ୟ ଭଲ ଅବସ୍ଥାରେ ଅଛନ୍ତି